ହ୍ୟାଲୋ ଆଜ୍ଞା ଏଇଟା ରେଡ଼୍ ଚିଲ୍ଲି ସୋନପୁରକୁ ଲାଗିଛି ତ ମୁଁ ସନ୍ତରିଭୁକ୍ତ ଦହିଆରୁ କହୁଥିଲି ଆଉ ଆଜି ସନ୍ଧ୍ୟା ପାଇଁ ଆପଣଙ୍କ ସେହି ରେଷ୍ଟୁରାଣ୍ଟରୁ ମୁଁ ଅନଲାଇନ୍ରେ କିଛି ଖାଦ୍ୟ ଅର୍ଡ଼ର କରିଥିଲି ଯେଉଁଟା ଭାତ ଡାଲି ତରକାରୀ ଆଉ ମାଂସ ଥିଲା କିନ୍ତୁ ମୁଁ ଚାହୁଁଛି ସେଗୁଡ଼ାକୁ ଅନଲାଇନ୍ ସପିଙ୍ଗ ନ କରି ସେଗୁଡ଼ାକୁ ବାଦ କରି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟକୁ ଯାଇ ସିଧାସଳଖ ସେ ଆପଣଙ୍କ ରେଷ୍ଟୁରାଣ୍ଟ ଥିବା ସେହି ଖାଦ୍ୟ ମେନ୍ୟୁକୁ ପଢ଼ି ଦେଖିକରି ସେଇଟା ମୁଁ ନିଜେ ଆଣିବା ପାଇଁ ଚାହୁଁଛି ସେଇଥିପାଇଁ ଆପଣଙ୍କୁ ମୁଁ ଏଇଟା ଆଉଥରେ ଏଇଟା କଲ୍ କରିଛି